ଆମ ଓଡ଼ିଆ ଭାଷା ଆମ ଓଡ଼ିଆ ଭାଷା ବହୁତ ସୁନ୍ଦର ଆଉ ଲୋକମାନେ ଚାହାନ୍ତିକି ତାଙ୍କେ ଓଡ଼ିଆ ଶିଖିକି ଓଡ଼ିଆରେ କଥା ହେବାକୁ ଚାହାନ୍ତି ତାଙ୍ଗେମାନେ ବାହାରର ଲୋକମାନେ ଆଉ ଲୋକମାନେ କୁହନ୍ତି ଏ ଓଡ଼ିଆ ଭାଷା ଆଉ ବଙ୍ଗାଳୀ ଭାଷା ଦୁଇଟା ସେମ୍ ଲାଗେ ମାତ୍ର ବହୁତ ଅଲଗା ଲୋକମାନେ ଏ ଓଡ଼ିଶାକୁ ଆସିକି ଓଡ଼ିଆ ଶିଖିବାକୁ ଉଚ୍ଚଳ ପାଗଳ ହୋଇଯାଆନ୍ତି କାରଣ ଏ ଓଡ଼ିଆ ଭାଷା ଏତେ ଧାର୍ମିକତା ଭାଷା ଲୋକମାନେ ଚାହାନ୍ତି ଏ ଭାଷାଟା ଶିଖିକି ତାଙ୍କେ ଜାଣନ୍ତୁ କି କ'ଣ ଅଛି କ'ଣ ନାହିଁ ତାଙ୍କେ ଜାଣନ୍ତି କିି ଏ ଭାଷାରେ କେତେ ପାୱାର୍ ଅଛି ଭଗବାନଙ୍କର ଲୋକମାନେ ଭାଷା ଶିଖିବାକୁ ବହୁତ ଉତ୍ସାହ କରନ୍ତି ଆଉ ଆମ ଓଡ଼ିଆ ଭାଷା ବହୁତ ଭଲ ଭାଷା ଆଉ ବୋଇଲେ ଲୋକମାନେ ବହୁତ ଚାହାନ୍ତି ଏ ଭାଷାକୁ ଆଉ ଆମର ଓଡ଼ିଶାରେ ପୁରା ଲୋକ ହିଁ ଓଡ଼ିଆରେ କଥା ହୁଅନ୍ତି ଆଉ ବହୁତ ଜଣ ଯେମିତିକି ଆମର ସି ଏମ୍ ବି ତାଙ୍କେ କଥା ହୋଇପାରୁନଥିଲେ ମାତ୍ର ତାଙ୍କେ ଓଡ଼ିଆରେ ବିି କଥାଗୁଡା ଶିଖିଦେଲେଣି ଆଉ ତାଙ୍କେ କୁହନ୍ତି ଓଡ଼ିଆ ଭାଷା ପରି ଆଉ କେଉଁ ଭାଷା ନାହିଁ ଯେଉଁ ପ୍ରକାର ଲୋକମାନେ ଶିଖନ୍ତି ଆଉ ଜାଣନ୍ତି ଏ ବିଷୟରେ